ହଁ ମୁଁ ଏବେ ଯେଉଁ ମାର୍କେଟ୍ରୁ ଗୋଟିଏ ଜୋତା ଆଣିଥିଲି ତାର ବହୁ ପ୍ରୋବ୍ଲେମ୍ ହେଉଛି ଅସୁବିଧା ହେଉଛି ଆଉ ତାକୁ ପିନ୍ଧିଲା ବେଳେ ବି ସେତେ ବ ସୁବିଧା ଲାଗୁନି ଅନ୍କମ୍ଫଟେବୁଲ୍ ଲାଗୁଛି ଏବଂ ରନିଙ୍ଗ୍ କଲାବେଳେ ବି ସେତେ ୱେଟ୍ ରହୁଛି ତ ରନିଙ୍ଗ୍ କରିବାକୁ ବି ପ୍ରୋବ୍ଲେମ୍ ହେଉଛି ଏବଂ ତାର ମୁଁ ଯେତେବେଳେ ପ୍ରାଇସ୍ ବି ଦେଇକି ଆଣିଲି ବି ପ୍ରାଇସ୍ ବି ଅଧିକା ନେଇଗଲା ତାର ଏମତି ମୋର ବହୁ ପ୍ରୋବ୍ଲେମ୍ ହେଉଛି ଆଉ ମୁଁ ସେଇ ବ୍ରାଣ୍ଡ୍ ବି ଆଣିବାକୁ ଚାହୁଁନି ଆଉ ଏହା ହେଉଛି ମୋ ଅଭିଜ୍ଞତା